ଯେହେତୁ ମୁଁ ଜଣେ ସ୍ତ୍ରୀଲୋକ ତେଣୁ ଗୋଷ୍ଠୀ ଭୋଜନ ଅନେକଗୁଡ଼ିଏ ମୁଁ ରାନ୍ଧିଛି ଘରେ ଶ୍ରାଦ୍ଧ ହେଲା ପୂଜାପୂଜି ହେଲା ପିଲାମାନଙ୍କର ଜନ୍ମଦିନ ହେଲା ସାଙ୍ଗସାଥିମାନେ ବି ଏକାଠି ହୋଇ ଅନେକଗୁଡ଼ିଏ କରିଛି ସେହି ସମୟରୁ ବିଶେଷ ଭାବରେ ମୋ' ପୁଅ ଜନ୍ମଦିନଗୁଡ଼ିକ ମୁଁ ତା'ର ସାଙ୍ଗସାଥିମାନଙ୍କୁ ଡାକି ଗୋଷ୍ଠୀ ଭୋଜନ କରାଏ